ବର୍ତ୍ତମାନ ରାଜ୍ୟ ସରକାର କୁକୁଡ଼ା ଫାର୍ମ ଗୁଡ଼ିକ ଖୋଲିବା ପାଇଁ ଏସ ଏସ ଜି ମା'ମାନଙ୍କ ଜରିଆରି ଫାର୍ମ ଗୁଡ଼ିକ କରିବା ପାଇଁ ଆର୍ଥିକ ସହାୟତା ପ୍ରୋତ୍ସାହନ କରୁଛନ୍ତି ଓ ସେଇ ଆର୍ଥିକ ପ୍ରୋତ୍ସାହନ ରାଶି କୁ ଆଣି ନିଜ ନିଜ ଏସ ଏସ ଜି ମା' ମାନଙ୍କର ଜାଗାଟି ଜାଗାଟିଏ ଚିହ୍ନଟ କରି କୁକୁଡ଼ାମାନଙ୍କୁ ରଖିବା ପାଇଁ ଗୋଟିଏ ଫାର୍ମ ପ୍ରସ୍ତୁତ ଫାର୍ମ ପ୍ରସ୍ତୁତ କରୁଛନ୍ତି ଏବଂ କୁକୁଡ଼ା ଚିଆଁ ଗୁଡ଼ିକ ଉନ୍ନତମାନର ଦେଇ ଦେଉଛନ୍ତି ତାହାକୁ ଏସ ଏସ ଜି ମା'ମନେ ଆଣି ସେଇ କୁକୁଡ଼ା ଫାର୍ମରେ ରଖି ତାହାକୁ ଭଲ ଭାବରେ ଯତ୍ନ କରି କୁକୁଡ଼ା ଖାଦ୍ୟ ଦେଇ ରଖୁଛନ୍ତି ଓ ତାହା କାଳକ୍ରମେ ବଡ଼ ହେଲା ପରେ ସେମାନେ ମାର୍କେଟରେ ନେଇ ଉଚିତ ମୂଲ୍ୟରେ ବିକ୍ରୟ କରି ଦୁଇ ପଇସା ରୋଜଗାର କରୁଛନ୍ତି ଓ ନିଜେ ନିଜେ ସ୍ୱାବାବଲମ୍ବୀ ହେଉଛନ୍ତି ଏଣୁକରି ରାଜ୍ୟ ସରକାର ଏଇ ଯୋଜନା ଗୁଡ଼ିକ କରି ମା'ମାନଙ୍କୁ ସଶକ୍ତ କରିବାରେ ଏକ ପଦକ୍ଷେପ ନେଉଥିବାରୁ ଏହା ସ୍ଵାଗତ ଯୋଗ୍ୟ ଏମିତି ପ୍ରତ୍ୟେକ ଏସ ଏସ ଜି ମା'ମାନଙ୍କୁ ତାଲିମ ସହିତ କୁକୁଡ଼ା ଚାଷ କରିବା

ପ୍ରୋତ୍ସାହନ କରି ରାଶି ଯୋଗଉଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦଉଛୁ ଏହି ପ୍ରକ୍ରିୟା ଆଗକୁ ଏମିତି ଚାଲୁ ରଖିବେ ଏବଂ ମା'ମନଙ୍କୁ ସ୍ୱାବାବଲମ୍ବୀ କରିବା ପାଇଁ ଆଉ ଉନ୍ନତମାନର କୁକୁଡ଼ା ଚିଆଁ ଗୁଡ଼ିକର ଦେ ଦେଲେ ସେମାନେ ନିଜର ବୃତ୍ତି ଭାବି ଦୁଇ ପଇସା ରୋଜଗାର କରି ଉନ୍ନତି ହେବେ ବୋଲି ଆଶା